ବର୍ତ୍ତମାନ କ୍ଷେତ୍ରରେ ଆମର ଯେଉଁ ଲୋକମାନଙ୍କ ଭିତରେ ବୈଷମତା ସୃଷ୍ଟି ହୋଇଛି ଏହି ବୈଷମତା ସୃଷ୍ଟି କେବଳ ଶିକ୍ଷାର ଅଭାବ ଏବଂ ଶିକ୍ଷା କ୍ଷେତ୍ରରେ ଯେଉଁମାନେ ଆଗେଇ ଗଲେ ସେମାନଙ୍କ ଅନେକ ବେକାରି ଭାବରେ ରହିବା ଫଳରେ ଏ ଦୁଇଟା କାରଣରୁ ବିଭିନ୍ନପ୍ରକାର ସମସ୍ୟା ସେହିମାନେ ହିଁ ସୃଷ୍ଟି କରୁଛନ୍ତି ଏବଂ ସେଇଟା ଲୋକମାନଙ୍କ ପାଖରୁ ସହଜରେ ଦୂର ହୋଇ ପାରୁନି